ଆମ ଭାଷା ହେଉଛି ମାତୃଭାଷା ଆମେ ଏମିତି ବି ଛୋଟରୁ ବଡ଼ ହେଇଛୁ ଏମିତି ଆମ ମାତୃଭାଷା ଓଡ଼ିଆ ଶୁଣି ଶୁଣି ଆମ ଆଖପାଖରେ ବି ସବୁ ଛୋଟରୁ ବଡ଼ ସମସ୍ତେ ଆମ ଯେଉଁ କାରବାର କରୁଛୁ ସେମାନଙ୍କ ଭିତରେ ଦେଖିବାକୁ ବା ଶୁଣିବାକୁ ମଧ୍ୟ ପାଇଛୁ ଆମ ମାତୃଭାଷା କହୁଥିବାରୁ ସେଥିପାଇଁ ଆମକୁ ମାତୃଭାଷା ଶୁଣିବାକୁ ବହୁତ ବି ଭଲ ଲାଗେ କି ଆମେ ସହଜରେ ବୁଝି ପାରିଥାଉ ସେଥିପାଇଁ ଆମେ ଆଜି ଗୋଟେ କାମ ପଡ଼ିଗଲା ଆମେ ଆଜି ଗୋଟେ ବାହାର ଜାଗାକୁ ଯାଉଛୁ ସେଥିପାଇଁ ଆମ ବାହାର ଜାଗାର କଣ ଅଲଗା ଭାଷାର କଥାବାର୍ତ୍ତା ହେଉଛନ୍ତି ନା ସେଥିପାଇଁ ଆମେ ଅଲଗା ଭାଷାରେ ଆମେ ବୁଝିପାରୁ ନ ଥାଉ ଆମେ ଯେହେତୁ ମାତୃଭାଷାରେ ଗଢା ହେଇଛୁ ଆମେ ଗୋଟେ ଆମକୁ ଜଣେ ଆସି ପଚାରିବ ମାନେ ଏ ପରିଚୟଟା କି ଭାଷାଟା ଯେ ଟିକେ କହିଦିଅ ଆମେ କଣ ସେ ଜିନିଷଟା ପ୍ରକାଶ କରିପାରୁନା ସେଥିପାଇଁ ଆମେ ଆମ ମାତୃଭାଷା ଆମକୁ ସହଜ ଲାଗିଥିବାରୁ ଆମେ ଅନ୍ୟ ଜଣଙ୍କୁ ସହଜରେ ଆମ ଓଡ଼ିଆ ଭାଷାରେ ଆମେ ବୁଝେଇ ପାରିଥାଉ ସେଥିପାଇଁ ଆମକୁ ସହଜ ଲାଗିଥାଏ